ଏକ ଭଲ ଫଟୋ ଉଠାଇବା ପାଇଁ ପ୍ରଥମେ ତ ଭଲ କ୍ୟାମେରାଟିଏ ଦରକାର ଯାହାକି ଆମର ଫଟୋକୁ ଆହୁରି ସୁନ୍ଦର କରିଥାଏ ସେଥିପାଇଁ ମୋବାଇଲରେ ମଧ୍ୟ ଏବେ ସବୁ ସୁବିଧା ରହିଛି ସେଥିରେ ମୁଁ ନିଜର ସେଲ୍ଫି ନେଇ ଫଟୋ ଉଠାଇଥାଏ ମୁଁ ପ୍ରଥମେ ନିଜର ଫୋନ ନେଇ କୌଣସି ନିର ନିରବଚ୍ଛିନ୍ନ ଜାଗାକୁ ଯାଇ ଯେପରିକି ମନ୍ଦିର ଝରଣା କୌଣସି ବଗିଚା ଏହି ସବୁ ଜାଗାକୁ ଯାଇ କୌଣସି ଜାଗାରେ ଭଲ ଗଛ ଥିବ ଭଲ ଫୁଲ ଫୁଟିଥିବ ଏପରି ଜାଗାକୁ ଯାଇ ଫଟୋ ଉଠାଇଥାଏ ଯାହାକି ଫଟୋକୁ ଆହୁରି ସୁନ୍ଦର କରିଥାଏ